ମୁଁ ମୋ' ଜୀବନରେ ମୋ' ପରିବାରକୁ ଅଧିକ ଗୁରୁତ୍ୱ ଦେଇଥାଏ ମୋ' ସ୍ୱାମୀ ଯେତେବେଳେ ସକାଳୁ ଉଠି ଅଫିସ୍ ଯିବାକୁ ବାହାରନ୍ତି ମୁଁ ସେଠୁ ତାଙ୍କପାଇଁ ଜଳଖିଆ ତାଙ୍କ ଟିଫିନ୍ ତାଙ୍କ ବ୍ୟାଗ୍ ସବୁ ସଜାଡ଼ି ଦିଏ ଏବଂ ତାଙ୍କୁ ଖାଇବାକୁ ଦେଇଥାଏ ସିଏ ଖାଇସାରିଲା ପରେ ତା'ପରେ ମୋ' ପୁଅ ଝିଅ ତାଙ୍କୁ ଉଠାଇ ତାଙ୍କର କଲେଜ ଯିବା ପାଇଁ ରେଡ଼ି କରେ ଟିଫିନ୍ ତିଆରି କରେ ସେମାନେ ଟିଫିନ୍ ଖାଇ କଲେଜ ଯାଆନ୍ତି ତା'ପରେ ମୁଁ ମୋ ନିଜର ଶାଶୁ ଶ୍ଵଶୁର ସେମାନଙ୍କର ସେବା ମଧ୍ୟ କରିବାକୁ ସେମାନଙ୍କୁ ଜଳଖିଆ ଦିଏ ସେମାନଙ୍କର ଔଷଧପତ୍ର ସେମାନଙ୍କର ଗାଧୁଆ ପାଧୁଆ ସବୁ ଠିକ୍ ସେମାନେ କରିସାରିଲା ପରେ ସେମାନଙ୍କୁ ମୁଁ ନିଜର ପରିବାରରକୁ ଅଧିକ ଗୁରୁତ୍ୱ ଦେଇଥାଏ